ପାଞ୍ଚଟି ତାରିଖର ନାମ ହେଲା ଜାନୁଆରୀ ଏକ ଦୁଇହଜାର ଉଣେଇଶ ସେପ୍ଟେମ୍ବର ପାଞ୍ଚ ଦୁଇହଜାର ପାଞ୍ଚ ଅକ୍ଟୋବର କୋଡ଼ିଏ ଦୁଇହଜାର ଏକ ନଭେମ୍ବର ଏକୋଇଶ ଦୁଇହଜାର ଆଠ ମାର୍ଚ୍ଚ ଅଠର ଦୁଇହଜାର ଅଠର